ଡେଙ୍ଗୁ ଓ ମ୍ୟାଲେରିଆ ହେଉଛି ମଶାବାହିତ ରୋଗ ଏହା ମଶାରୁ ହୋଇଥାଏ ଆମେ ମୁଖ୍ୟତଃ ଲକ୍ଷ୍ୟ କରିବା କିଭଳି ଆମ ଘରେ ମଶା ନହେବ ମଶା ହେଲେ ସିନା ଆମର ଡେଙ୍ଗୁ ମ୍ୟାଲେରିଆ ହେବ ତେଣୁକରି ଆମର ଯେଉଁ ଜାଗାରେ ରହିବା ସେ ଜାଗାରେ ସଫା ସୁତୁରା ରଖିବା ମାନେ ମଶା ରହିବା ପାଇଁ ସୁଯୋଗ ଦେବା ନାହିଁ ମଶାଟା କିପରି ହୁଅନ୍ତି ପଚା ଜିନିଷ ସଢ଼ା ଜିନିଷ ଉପରେ ମଶା ହୁଅନ୍ତି ତେଣୁ ପଚା ସଢ଼ା ଜିନିଷ ଯଦି ନ ରହିବ ତେବେ ମଶା ହେବ ନାହିଁ ତା'ହେଲେ ମଶା ହେବ ନା କି ଆମେ ଦେଖିଛୁ ମ୍ୟାଲେରିଆ ପାଇଁ ଯେଉଁଠିକି ନର୍ଦ୍ଦମା ହୁଏ ପଚାସଢ଼ା ହୁଏ ଗୋବର ଖାତ ରୁହେ ଖତ କାଣ୍ଡି ଏଇ ଜାଗାରୁ ହିଁ ମଶା ଉତ୍ପନ୍ନ ହୁଅନ୍ତି ଡେଙ୍ଗୁ ଜ୍ୱର ଆମେ ଲକ୍ଷ୍ୟ କରିଥିବା କେଉଁଠି ଗୋଟେ ମାଠିଆର ପାଣି ଭୁଙ୍ଗା ପଇଡ଼ ପଇଡ଼ର ଯଦି ହାଣି ପିଇ ଥିବା ଯେଉଁ ଖୋପ ଯଦି ରହିଥିବ ଆଉ ଫାଳେ ରହିଥିବ ସେ ଫାଳେ ଅଧେରେ ଯେଉଁ ପାଣି ରୁହେ ସେଥିରେ ଡେଙ୍ଗୁ ମଶା ରୁହନ୍ତି ଆଉ ଯଦି ଆମର ଯେଉଁ ବିଭିନ୍ନ ଭଙ୍ଗା ଯେଉଁ ବା ପଡ଼ିଥାଏ ଯେଉଁ ପାଣି ରୁହେ ପାଣିରେ ପଚି ରହିଲେ ସେଥିରେ ଡେଙ୍ଗୁ ମଶା ରୁହନ୍ତି ଡେଙ୍ଗୁ ମଶା ଡେଙ୍ଗୁ ମଶା ଗୁଡ଼ିକ ଅତି ସାଙ୍ଘାତିକ ମଶା ସେ ମଶା ମଧ୍ୟ ବିଭିନ୍ନ ଜାଗାରେ ଉତ୍ପନ୍ନ ହେଲେ ଥରେ ଏ ଜାଗାରୁ ସେ ଜାଗାକୁ ଯାଇ ବହୁତ ଜାଗାରେ ଉତ୍ପନ୍ନ ହୁଅନ୍ତି ଏ ଆମେ ଲକ୍ଷ୍ୟ ରଖିଛୁ ଡେଙ୍ଗୁ ଜ୍ୱର ଯୋ ଗୋଟେ ଜାଗାରେ ହେଲେ ସେ ଜାଗାର ସେ ଲୋକଟି ଯଦି ଆସେ ଆମ ଅନ୍ୟ ଜାଗାକୁ ସେ ଜାଗାରେ ଥିବା ମଶା ଡେଙ୍ଗୁ ଡେଙ୍ଗୁ ମଶା କାମୁଡ଼ି ଅନ୍ୟ ଜଣଙ୍କୁ କାମୁଡ଼ିଲେ ସେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୁଏ ଡେଙ୍ଗୁ ଜ୍ୱର ଅତି ସାଙ୍ଘାତିକ ଜ୍ୱର ତେଣୁକରି ଇଏ ଯଦି ଆମେ ମଶାକୁ ଅଟକାଇ ପାରିବା ତେଣୁ ଆମେ ସବୁ ପ୍ରକାର କାମ କରିବା ଆହୁରି ଗୋଟିଏ କଥା ଯଦି ଆମେ ଟିକେ ମାନେ ଯେଉଁ ମଶାରୀ ଟାଙ୍ଗି ନିୟମିତ ମଶାରୀ ଟାଙ୍ଗି ଶୋଇବା ସଫା ଜାଗା ପରେ ଡେଙ୍ଗୁ ଜ୍ୱର ଆପଣଙ୍କର ଆହୁରି ମଧ୍ୟ ହୁଏ ଯେଉଁଠି ଫୁଲଦାନି ରୁହେ ସେ ଫୁଲଦାନି ମଧ୍ୟ ଡେଙ୍ଗୁ ମଶା ରହିପାରନ୍ତି ଡେଙ୍ଗୁ ମଶା ଅତି ସ୍ପିଡ଼ିରେ ଉଡ଼ିପାରନ୍ତି ଏସବୁ କଥାକୁ ଲକ୍ଷ୍ୟ କରେ ଆଗେ ପ୍ରଥମେ ଆମେ ମଶାକୁ ନିପାତ କରିବା କୌଣସି ଆବର୍ଜନା ରଖିବାନି ଏଇଟା ବର୍ଷା ଦିନେ ହୁଏ ବର୍ଷା ଦିନେ ଆମେ ଯେତେ ସଫାସୁତୁରା ରଖିବା ନିଜ ପରିଷ୍କାର ରଖିବା ଯେଉଁ ଜାଗାରେ ପଚାସଢ଼ା ଜିନିଷ ରହିବ ନାହିଁ ସେହି ଜାଗାରେ ହିଁ ଆମେ ମଶାକୁ ବାହାର କରିପାରିବା ମଶା ନହେଲେ ଆମର କୌଣସି ଆକ୍ରାନ୍ତ ହେବାରେ ନାହିଁ